ହଁ ବିଜୁଳି ଦରକାର ଆମର ବିଜୁଳି ନଥିଲେ ଆମେ ଘରେ ଅନ୍ଧକାର ଅନ୍ଧକାରରେ ଆମେ ରହିପାରିବୁନୁ ରହିପାରିବିନି ଅଧ କରେଣ୍ଟ ନଥିଲେ ସବୁ ଜାଗା ଅନ୍ଧକାର ଆଉ ତାପରେ ଗରମ ଦିନେ କରେଣ୍ଟ ନଥିଲେ ବହୁତ ଗରମ ଲାଗୁଛିି ତାପରେ ଏବେ ସବୁକଛି ସୁବିଧା ଯେଉଁକି ଇନଭଟର ସମସ୍ତଙ୍କ ଘରେ ତ ରହୁନି ଇନଭଟର ଥିଲେ ଭଲ କରେଣ୍ଟ ବୋଲେଇଗଲେ ଇନଭଟରରେ କାମ ହେଉଛି ଆଗ ଫାଷ୍ଟ ତ ସମସ୍ତଙ୍କ ଘରେ କରେଣ୍ଟ ନଥିଲେ ଏବେ ସବୁକିଛି ସୁବିଧା ହେଉଛି କରେଣ୍ଟ ସମସ୍ତଙ୍କ ଘରେ ଅଛି ସେଥିପାଇଁ ସମସ୍ତଙ୍କ ବହୁତ ସୁବିଧା କରେଣ୍ଟ ଥିଲେ ଭଲ ଇନଭଟରରେ ଇନଭଟରରେ ହେଉଛି କଣ୍ଟ କରେଣ୍ଟ ସମ୍ଭବ ହେଉଛି କରେଣ୍ଟ ନଥିଲେ ବି ଇନଭଟରରେ ମୋବାଇଲ ମୋବାଇଲ ଚାର୍ଜ ବି ହେଉଛି ଟି ଭି ଟି ଭି ସମସ୍ତେ ଦେଖୁଛୁ ଦେଖୁଛିି ସବୁ କିିଛି ହେଉଛି ତେଣୁକରି ଆମ ଆମର କରେଣ୍ଟ ବିଜୁଳି ନିହାତି ଦରକାର କରେଣ୍ଟ ନଥିଲେ ସବୁକିଛି ଅନ୍ଧକାର ଆର ଆମେ ଅନ୍ଧକାରରେ ରହିପାରିବୁନି ବହୁତ ଅସୁବିଧା ହେବ